ଓଡ଼ିଶାରେ କଲା ଓ ହସ୍ତଶିଳ୍ପର ଗୁଡ଼ିକ ଗଠି ଉଠିକି ଯେପରି ମାଟିରୁ ଆମେ ଅନେକ ପ୍ରକାର ମୃତ୍ତି ତିଆରି କରିଥାନ୍ତି ସେମିତି ବଡ଼ ବଡ଼ ପଥର ମୂର୍ତ୍ତି ତିଆରି କରି ତାକୁ ଜୀବନ୍ତ ପରି ଦୃଶ୍ୟ କରିଥାନ୍ତି ସେମିତି ବୟନଶିଳ୍ପ ଓ ହସ୍ତଶିଳ୍ପ ମଧ୍ୟ ରହିଛି ଯେମିତି ଆମେ କପାରୁ ସୂତା ବାହାର କରି ଶାଢ଼ୀ ବୁଣିଥାଉ ମାଟିରୁ ଆମେ ଗଣେଶ ମୂର୍ତ୍ତି ସରସ୍ୱତୀ ମୂର୍ତ୍ତି ଆଉ ଅନେକ ଭି ବୁଣି ବାହାର କରୁଁ ଆଉ ସମ୍ବଲପୁରୀ ଶାଢ଼ୀ ପହେଲା ମହାତ୍ମା ଗାନ୍ଧୀ ମୂଲ କରିଥିଲି ଯେନ୍ଟାକି ରୁମାଲ ବନେଇଥିଲି ମହାତ୍ମାଗାନ୍ଧୀ ଯେନ୍ ଆମେ ହସ୍ତଦନ୍ତ କହୁ ଆଉ ଆମେ ନିଜେ ସେଇଟାକୁ ବିକ୍ରି କରୁ ନିଜେ ଆମେ ହାତରେ ବୁଣି ବଜାରକୁ ନେଇ ବିକୁଁ ଆମ ନିଜେ ସୂତା ନିଜେ ଏଇଟା ଗୁଉ ନିଜେ କଲର୍ କରୁ ନିଜେ ଆମ କଲର୍ ପେନ୍ ବା ସୂତା ଗୁହେଇବା କପାରୁ ସୂତା ବାହାର କରିବା ଶାଢ଼ୀ ବୁଣିବା ଶାଢ଼ୀ ସୂତା ଆଣିବା ତିଆରି କରିଥାଉ ସେଟାକୁ ନେଇ ବଜାରକୁ ଯେଉଁ ବିକ୍ରି କରିବା ପାଇଁ